ହ୍ୟାଲୋ ସାର୍ ମୁଁ ବ୍ୟବସାୟ ଉଦ୍ଦେଶ୍ୟରେ ମୋ ମୋବାଇଲ୍ ନମ୍ବରକୁ ବଦଳେଇ ଦେଇଛି ଏବଂ ମୋତେ କର ଦେବାର ଅଛି ସେଥିପାଇଁ ମୋର ସମସ୍ତ କାଗଜପତ୍ରକୁ ଡିଜିଲକ୍ରେ ଅପଡ଼େଟ୍ କରିବାର ଅଛି ଏବଂ ମୋର ମୋବାଇଲ୍ ନମ୍ବର୍ ମଧ୍ୟ ଡିଜିଲକ୍ରେ ଅପଡେଟ୍ କରିବା ପାଇଁ କ'ଣ ସବୁ ଆବଶ୍ୟକତା ଅଛି ଆପଣ ମୋତେ ଜଣାନ୍ତୁ